ମୁଁ ଖେଳରେ ସବୁବେଳେ ଭାଗ ନିଏ ପ୍ରତ୍ୟେକ ବର୍ଷ ଯେତେ ଥର ଖେଳ ହୁଏ ମୁଁ ସବୁବେଳେ ସବୁଥିରେ ଭାଗନିଏ ଏଥରକ ଖେଳବେଳେ ଦୌଡ଼ରେ ଚାରି ଶହ ମିଟର୍ ଥିଲା ମୁଁ ଦୌଡ଼ାଦୌଡ଼ ଦୌଡ଼ି କଲାବେଳେ ଏମତି ଆଣ୍ଠୁ ମାନେ ଦୌଡ଼ି ଦୌଡ଼ି ଗଲାବେଳେ ମୁହଁ ମାଡ଼ିକି ପଡ଼ିଗଲି ଆଣ୍ଠୁ ପୂରା ମାନେ ଆଣ୍ଠୁ ପୂରା ରଗାଡ଼ି ହେଇକି କଣ ହୋଇଗଲା ଦୁଇ ତିନି ଦିନ ଯାକ ଚାଲିପାରିଲିନି ତାପରେ ଆସ୍ତେ ଆସ୍ତେ ମାନେ ଆଣ୍ଠୁଗଣ୍ଠି ଆଣ୍ଠୁ ଖାଲି ବିନ୍ଧାହେଲା ତାପରେ ଚାଲି ପାରିଲିନି କିଛି କରିପାରିଲିନି ତାପରେ ବାଗ ନେଇଛି ହେତୁ ତାପରେ ତିନି ଚାରି ଦିନ ଯାକ ସେଉଠୁ ସବୁ ସାର୍ମାନେ କହିଲେ କହିଲେ ହଉ ପଡ଼ିଯାଇଛୁ ତ ଭଲହେଲେ ଖେଳିଦେବୁ ଆଉ ସେଉଠୁ ଖେଳିକି ବସିଲି ମାନେ ଦି ତିନି ଦିନ ଯାକ ଚାଲିପାରିଲିନି କିଛି କରିପାରିଲିନି ମେଡ଼ିସିନ୍ ଖାଇଲି ତାପରେ ସବୁ ବର୍ଷ ଏମତି ଖେଳ ହୁଏ ସବୁ ବର୍ଷ ଖେଳରେ ଭାଗ ନିଏ ଏବଂ ଫାର୍ଷ୍ଟ୍ ବି ହୁଏ ତାପରେ ଏଥରକ ଖେଳରେ କି ମାନେ କ'ଣ ହେଲା ମାନେ ପଡ଼ିଗଲି ପଡ଼ିଗଲା ବେଳକୁ ଆଣ୍ଠୁ ମାଡ଼ି ହୋଇ ପଡ଼ିଗଲି ଯେତେବେଳେ ଆଣ୍ଠୁ ରଗାଡ଼ି ହୋଇଗଲା ରଗାଡ଼ି ହେବା ଦ୍ୱାରା ଗଲା ତିନି ଚାରି ଦିନ ଯାକ ଚାଲିପାରିଲିନି ଯେତେ ମେଡ଼ିସିନ୍ ପତ୍ର ଖାଇଲି ମେଡ଼ିକାଲ୍ ଗଲି ମାନେ ଭଲ ହେଲାନି ତାପରେ ପାଞ୍ଚ ଦଶ ଦିନ ପରେ ମନୁକୁ ଭଲ ହେଲା ସେଉଠୁ ସ୍କୁଲ୍ ଗଲି ମୁଁ ସ୍କୁଲ୍ରେ ସେଉଠୁ ଖେଳା ଖେଳି କରିକି ସ୍କୁଲ୍ରେ ଖେଳିଲି ସେଉଠୁ ଫାର୍ଷ୍ଟ୍ ହୋଇକି ପ୍ରାଇଜ୍ ନେଇକି ଆସିଲି ସେଉଠୁ ସାର୍ କହିଲେ ଯେ ଯାହା ହେଉ ପିଲାଟା ଏତେ କଷ୍ଟ କରିକି ପାଇଲା